ହ୍ୟାଲୋ ଆପଣ ଆପଣ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ଯେଉଁ ଗାଡ଼ି ଠିକ୍ କରିଥିଲି ମୋ ନା ମୁଁ ହେଉଛି ସୁଚିତ୍ରା ପରିଡ଼ା ମୋ ନା ମୁଁ ଯେଉଁ ଗାଡ଼ିଟି ଠିକ୍ କରିଥିଲି ପୁରୀ ଯିବା ପାଇଁ ସେ ଗାଡ଼ିଟା ମୁଁ କହିଥିଲି ନଅଟାରେ ଆସିବା ପାଇଁ ସିଏ ତ ବାରଟାରେ ଆସିଛି ବାରଟାରେ ଆସିଲେ ଧର ମୁଁ ଏଠୁ ବାହାରି ଗଲା ଲେଟ୍ ହେଇଯିବ ନା ତେଣୁକରି ଏଇ ମୁଁ କାର୍ଟାକୁ ରିଟର୍ନ କରିବାକୁ ଚାହୁଁଛି ତାର ମୁଁ ଏଇଟା ଅଲଗା ଗାଡ଼ି ଦେଖିବି ଏଇଟା ହେଉନି ଠିକ୍ ହେଉନି ଗାଡ଼ି

ଏତେ ଲେଟ୍ରେ ଆସିଲେ କ'ଣ ଆଉ ଯାଇହେବ ତା'ପରେ ଟାଇମ୍ କେମିତି ହେବ ମୁଁ କେଉଁଠି ଧର ଅଲଗା ଆଡ଼କୁ ଯିବି କ'ଣ କରିବି ଏତେ ମୁଁ ନଅଟାରୁ ଆଡ଼ୁଥିଲି ଅବଶ୍ୟ ବାରଟା ଭିତରେ କେତେ ବହୁତ ବାଟ ହେଇଯାଇଥାନ୍ତି ନାଇଁ ନାଇଁ ମୁଁ ଅଲଗା ଅନ୍ୟ କେତେବେଳେ ଦେଖିଲି ଯିବି ଏବେ ମୁଁ ଗାଡ଼ି ଇଏ କରିଦେବି ନା ନା ହେବନି କହିଲେ କ'ଣ ହେବ ମୁଁ ତ ଚାହୁଁନି ନା ନା ଆପଣ କହିଲେ କ'ଣ ମୁଁ ଚାହୁଁନି ସେ ଟାଇମ୍ଟା ମୋର ହେଇଟା ବହୁତ ଲେଟ୍ ହେଇଯାଉଛି ମୁଁ ନାଇଁ ନାଇଁ ମୁଁ ଆଉ ଆ ପର ଇଏରେ ଦେଖିବି ଆଉ ଅଲଗା କେଉଁ ଟାଇମ୍ଟା ଇଏ କରିବି ଆଉ ମୁଁ ଏଇଟା ନାଇଁ ମୁଁ ଏଇଟା ନା ଫେରାଇ ଦେବାକୁ ଚାହୁଁଛି ନା ହଁ ନାଇଁ ଏତେ ଲେଟ୍ ହେଇଯାଉଛି ନା